ମୁଁ ବି ଏ ପାସ୍ କଲା ପରେ ବହୁତ କଷ୍ଟରେ ପାର୍ଟ ଟାଇମ ହିସାବରେ ଗୋଟିଏ ମେଡିକାଲ୍ରେ ମୁଁ ଚାକିରି ପାଇଲି ସେଠି ଚାକିରି ପାଇଲି ସିନା କିନ୍ତୁ ବହୁତ କଷ୍ଟରେ ପାଇଲି ସେଠାର ସମୟସୀମା ହେଉଛି ସକାଳ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ଯାଏଁ ଆଉ ମୁଁ ସେହି ସମୟ ଭିତରେ ମୋର ଚାକିରି ଟାଇମ୍ରେ ମୋର ବହୁତ ଯେତିକି କାମ ଦିଆଯାଏ ସେହି କାମ ମୁଁ ସାରି ସୁରାକି ମୁଁ ଘରକୁ ଆସେ